ବ୍ରା ବ୍ରାହ୍ମଣ ବିଷୟରେ ମୁଁ କହିବାକୁ କିଛି ଯାଉଛି ସେ ବ୍ରାହ୍ମଣ ଗୋଟିଏ ମନ୍ଦିରରେ ସେ ରହିନଥିଲେ ପୂଜା ସେଥିରେ ପୂରଣ ହୋଇପାରେନା ସେଥିରେ ଗୋଟିଏ ମନ୍ଦିରରେ ବ୍ରାହ୍ମଣ ବ୍ରାହ୍ମଣ ଜଣେ ନିହାତି ଦରକାର ସେହି ବ୍ରାହ୍ମଣରେ ସେ ସେହି ବ୍ରାହ୍ମଣ ଆମ ଜାତିରୁ ବ୍ରାହ୍ମଣ ବୈଶ୍ୟ କ୍ଷତ୍ରୀୟ ଶୁକ୍ର ସେଥିପାଇଁ ସେ ବ୍ରାହ୍ମଣ ବ୍ରାହ୍ମଣ ଆମ ଆମ ଚାରି ଜାତିରୁ ବ୍ରାହ୍ମଣ ସବୁଠାରୁ ବଡ଼ ସେଥିପାଇଁ ବ୍ରାହ୍ମଣ ବ୍ରାହ୍ମଣ ଆମ ଆମେ ଅଶୁଦ୍ର ହୋଇଥାନ୍ତି ଆମ ଆମେ ଆମେ ଅଶୁଦ୍ର ହୋଇଥିଲେ ସେ ବ୍ରାହ୍ମଣକୁ ଡ଼ାକିଥାନ୍ତି ଆମେ ବଲେ ସୁଦ୍ର ଅପବିତ୍ର ହୋଇଯାଆନ୍ତୁ ଅପବିତ୍ର ହୋଇଥିଲେ ବି ସେ ଆମକୁ ପବିତ୍ର କରିଥାନ୍ତି ସେ ବ୍ରାହ୍ମଣ ଆମେ ବ୍ରାହ୍ମଣ ନହେଲେ ଆମ ଆମ ଜାତି ଆମେ କେହି ଆମ ଜାତିରୁ ସବୁଠାରୁ ସେ ବ୍ରାହ୍ମଣ ହିଁ ସବୁଠାରୁ ବଡ଼ ସେଥିପାଇଁ ଆମେ ବ୍ରାହ୍ମଣ ବ୍ରାହ୍ମଣ ବିଷୟରେ କିଛି କହିବି ମୁଁ ସେ ଆମ ଆମେ ବିବାହଟି ହେଲେ ବି ସେ ବ୍ରାହ୍ମଣକୁ ଡ଼ାଖୁଛନ୍ତି ଆମେ ଆମେ କଁ ପୂଜାଟେ କଲେ ବି ଆମେ ସେ ବ୍ରାହ୍ମଣକୁ ଡ଼ାକୁଛି ସେ ବ୍ରାହ୍ମଣ ତ ନ ହେେଲେ ଆମକୁ କିଛି କାମ ଦେବନି ଆମେ ନିହାତି ସେ ବ୍ରାହ୍ମଣକୁ ଡ଼ାକିବା ଆମେ ଯେତେବେଲେ ବି ଆମେ ବ୍ରାହ୍ମଣକୁ ଡ଼ାକୁୁ ସେହି ବ୍ରାହ୍ମଣକୁ ଇତ୍ୟାଦି ଜିନିଷ ତାହାକୁ ଧାନ୍ ଚାଉଲ୍ ଦେଇଥାଉଁ ସେଥିପାଇଁ ବାଇଗନ୍ ଦେଇଥାଉଁ ସେଥିପାଇଁ ପତାଲି ଦେଇଥାଉଁ ସେଥିପାଇଁ ଆଲୁ ଦେଇଥାଉଁ ସେହି ଆଉ କିଛି ପଇସା ଦେଇଥାଉଁ ସେଥିପାଇଁ ଆଉ କିଛି ଇତ୍ୟାଦି ଦର ପସି ବ୍ରାହ୍ମଣକୁ ଆମେ ଦାନ ଦେଇଥାଉଁ ସେହି ଦାନ୍ ତା ନଦେଲେ ସେହି ସେହି ଅପବିତ୍ରଟା ଆମ ଦେହରେ ସେହି ରହିଯାଇଥାଏ ସେ ରହିଯାଇ ସେହି ସେହି ଜିନିଷ ଆଉ କିଛି ଜିନିଷ ବି ଯେ ବ୍ରାହ୍ମଣକୁ ଆମେ ଦାନ୍ ଦେଇଥାଉ ସେଥିପାଇଁ ଆମକୁ ଆମ ଆମ ଚାରିଜାତିରୁ ବ୍ରାହ୍ମଣ କ୍ଷତ୍ରୀୟ ଶୁଦ୍ର ବୈଶ୍ୟ ଆମ ଚାରି ଜାତିରୁ ସବୁଠାରୁ ବଡ଼ ଜାତି ହେଉଛିି ବ୍ରାହ୍ମଣ ଆମ ଜାତିରୁ ବ୍ରାହ୍ମଣମାନେ ସବୁଠାରୁ ବଡ଼ ଆମେ ସେଥିପାଇଁ ଯାଉ ଯେଉଁ ଜିନିଷଟିେ କଲେ ବି ଆମେ ସେ ବ୍ରାହ୍ମଣକୁ ନଡ଼ାକିଲେ ଆମେ ଚଲିପାରୁନି ସେଥିପାଇଁ ଆମେ ସବୁ ଜିନିଷରେ ଆମ ବ୍ରାହ୍ମଣକୁ ଆମେ ଡ଼ାକିଥାନ୍ତି ଆମେ ତାହାକୁ ଆଉ କିଛି ଇତ୍ୟାଦି ଦାନ ଦେଇଥାଉଁ କିଏ ଗୋଟେ ମାଗି ଆସିଲେ କି କେଇଁ ବା ବ୍ରାହ୍ମଣଟି ମାଗି ଆସିଲେ ତାହାକୁ ଦେଇଥାଉଁ ଆଉ କିଛି କେଇଁ କାହିଁକି ସେ ପୂଜା ଗୁଟେ କର୍ଲେ ବି ସେ ବ୍ରାହ୍ମଣକୁ ଡ଼ାକୁଁ ସେଥିପାଇଁ ଆମେ ସବୁକିଛି ବେଲେ ସେ ବ୍ରାହ୍ମଣକୁ ଆମେ ଡ଼ାକିଥାଉଁ ଆମେ ଡ଼ାକିଥାନ୍ତୁ ସେଥିପାଇଁ ଆମର୍ ସେଥିପାଇଁ ମୁଁ ବ୍ରାହ୍ମଣ ବିଷୟରେ ସବୁକିଛି କହିଦେଇ ସାରିଛି